ଆମେ ଯେନ୍ ଚାଷ୍ଟା ଯେନ୍ କରୁଛୁଁ ଧାନ୍ ଚାଷ୍ ଯେନ୍ କରୁସୁଁ ବୋଇଲେ ସେଇଟା ଉତ୍ପାଦନ ତ ହେବାର୍ ଲାଗେ କରୁଛୁଁ ବୋଇଲେ ଧାନ୍ ତ ବନିହାଣ୍ଡେ ସେନୁ ମେହେନତ୍ ଲାଗୁଛି କେତେ ନି କେତେ ପହେଲା ଆରୁ ପହ୍ଲା ପକା ହବ କାଦ କୁଦା କରି ସେଠାକେ ପହ୍ଲାରୁ କାଲି ଏ ଘାଡ଼ି କି ତା ମାନେ ଘାଡ଼ି ମାନେ ଯିନ୍ ଯିନ୍ ଯାଗାନ ପହ୍ଲା ପକାନ ତାହା କେ ଆମେ ଘାଡ଼ି ବୋଲ୍ଛୁଁ ସେଟାକେ ଘାଡ଼ିରେ କାଦ କୁଦା କର୍ମୁଁ ହଳ ଫାନ କି ଟ୍ରାକ୍ଟର୍ରେ କରୁ କି ଯାହାଁ ଥିରେ କର୍ମୁଁ କର୍ମୁଁ ଆର୍ ସେନୁ ଆମେ ଧାନ୍ ଧୁନା ଘିନି କରି ତାମାନେ ଧାନ୍କେ ବୁତୁରାବୁଁ ଇଟା ହେଲା ଆମେ ଡାଳୁଆ କଲେ ତ ଆମର୍ ଧାନ୍ ହେତେ ତ ବୁତୁରା ନା ପଡ଼େ ସରତିଆ ଖେଡ଼ା ସେ ବର୍ଷା ଖେଡ଼ିଆ ତାମାନେ ଆମେ ଧାନ୍ କେ ତା ମାନେ ହେନ୍ତେ ବିଶେଷ ନାଇ ଚଲ୍ବା ଆରି ଡାଳୁଆଟା ତାମାନେ ଧାନ୍ ନା ବୁତୁରାଲେ ଇ ଡାଳୁଆଟା ଯାନ ବତୁରାବାର୍ ପଡ଼୍ସି ଧାନ୍ ଟିକେ ବୋଇଲେ ଘାଡ଼ି କି ଆମେ ରୁଆ ରୁଇ କର୍ବାର୍ ଲାଗି ଭଲ୍ ଆଇବ ତାମାନେ ସେଟାକେ ତାମାନେ ଜୁତା ଜୁତି କର୍ମୋ ଆରୁ ସେ ଗଜା ହେଲାଣି ଧାନ୍ ସେନୁ ଘାଡ଼ିର ପହ୍ଲା ପକାସୁଁ